ଶାରୀରିକ ବ୍ୟାୟାମ ଓ ଯୋଗ ମଧ୍ୟରେ ପାର୍ଥକ୍ୟ ଏହା ହେଉଅଛି ଯେ ଶାରୀରିକ ବ୍ୟାୟାମ ଦ୍ଵାରା ଆମେ ବାହାରେ କିଛି ଖର୍ଚ୍ଚ କରି ଯାଇ ସେ ଜିମ୍ରେ ଶାରୀରିକ ବ୍ୟାୟାମ କରିଥାଉ ଏବଂ ଶରୀରକୁ କଷ୍ଟ ଦେଇ ପଇସା ଖର୍ଚ୍ଚ କରି ସେଠି ମଧ୍ୟ ଆମେ ବ୍ୟାୟାମ କରୁ ଯୋଗ ମଧ୍ୟରେ ଯୋଗ ହେଉଛି ଯେ ଆମେ ଘର ମଧ୍ୟରେ ଆମେ ଯୋଗ କରୁ ଯେ କି ସୂର୍ଯ୍ୟଙ୍କୁ ନମସ୍କାର ଆଲମ୍ ବିଲମ୍ ଏବଂ ରାମଦେବଙ୍କର ବହୁତ କିଛି ଯୋଗ ଅଛି ସେ ଯୋଗ ଗୁଡ଼ିକୁ ଆମେ ଯୋଗ କରିଥାଉ ଏହିଭଳି ଏହି ଶାରୀରିକ ବ୍ୟାୟାମ ଓ ଯୋଗ ମଧ୍ୟରେ ଏତିକି ଫରକ ଯେ ଶାରୀରିକ ବ୍ୟାୟାମରେ ଆମେ ଜିମ୍ ଗଲେ କିଛି ପଇସା ଦେଇକି ଜିମ୍ରେ କକରିଥାଉ ଏବଂ ଯୋଗ ଆମ ନିଜେ ଘର ମଧ୍ୟରେ କରିଥାଉ